ହଁ ମୁଁ ଓଡ଼ିଶା ରାଜ୍ୟରେ ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀଙ୍କୁ ଜାଣିଛି ସେ ଓଡ଼ିଶୀ ନୃତ୍ୟ ପାଇଁ ଫେମସ୍ ଅଟନ୍ତି ସେ ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ହେଉଛନ୍ତି ଶ୍ରୀଯୁକ୍ତ ଶାଶ୍ଵତ୍ ଜୋଶୀ ସେ ଆମ ଓଡ଼ିଶା ପାଇଁ ବହୁତ୍ ଗର୍ବ ଗୌରବ ଆଣିଛନ୍ତି ସେ ଆମ ଓଡ଼ିଶାର ଫେମସ୍ ନୃତ୍ୟ ଓଡ଼ିଶୀ ନୃତ୍ୟ ପାଇଁ ବହୁତ ଆନ୍ତର୍ଜାତୀୟ ସହର ସହରକୁ ଯାଇ ନୃତ୍ୟ କରିଛନ୍ତି ସେଇଠି ମଧ୍ୟ ତାଙ୍କୁ ବହୁତ ପ୍ରକାରର ପୁରସ୍କାର ମିଳିଛି ଆମ ଓଡ଼ିଶୀ ନୃତ୍ୟ ଭାରତରେ ନୁହେଁ କେବଳ ଭାରତ ବାହାରେ ମଧ୍ୟ ବହୁତ ଫେମସ୍ ଅଟେ ସେ ତାଙ୍କୁ ବିଶ୍ଵର କୋଣ ଅନୁକୋଣର ସବୁ ଦେଶରେ ଯାଇଁକି ନୃତ୍ୟ କରିଛନ୍ତି ସେ ଆମ ଓଡ଼ିଶା ପାଇଁ ଆମେ ବହୁତ ଗର୍ବ ଅନୁଭବ କରୁ ସେ ଜଣେ ପୁରୁଷ ହେଇ ମଧ୍ୟ ଓଡ଼ିଶୀ ନୃତ୍ୟକୁ ଏପରି ଭାବରେ ନା ନୃତ୍ୟ କରନ୍ତି କି ଆଖି ଦେଖିକି ରହିଯାଇଥାଏ ତାଙ୍କ ନୃତ୍ୟକୁ ଯିଏ ଥରେ ଦେଖେ ସହେ ଆଉ ଥରେ ଦେଖିବାକୁ ମଧ୍ୟ ଚାହିଁଥାଏ ସେ ଏକ ବହୁତ ବଡ଼ ନୃତ୍ୟଶିଳ୍ପୀ ଅଟନ୍ତି ଆମ ଓଡ଼ିଶାରେ ସେ ଏପରି ଏକ ଧନ୍ୟମାନ ବ୍ୟକ୍ତି ଥିବାରୁ ଆମେ ବହୁତ ଗର୍ବ ଅନୁଭବ କରୁ କରୁ ସେ ଓଡ଼ିଶା ପାଇଁ ବହୁତ ଗର୍ବ ଗୌରବ ଆଣିଛନ୍ତି ଆମେ ତାଙ୍କ ପରିକା ଏକ ମନୁଷ୍ୟ ପାଇ ଆମ ନିଜକୁ ଗର୍ବ ଗୌରବ କରିଅଛୁ